ଡିଜିଟାଲ୍ ହେବାନୁ ବି ବହୁତ୍ ଭଲ୍ ହେଇଚେ କାଁଯେ ଆଘେ ଲୋକ୍ ତ ନିହାତି ତାକର୍ ନିଜର୍ ହାତେ ଏଖାଁ ସବୁ କିଛି ପେଣ୍ଟିଙ୍ଗ୍ କରୁଥିଲେ କାଁଯେ ଏବେ ଡିଜିଟାଲ୍ ହେଲାନୁ କି ନେଇଁ କେନ୍ ଗୁଟେ କିନିକେ ଯାଇକରି ବି ଜେରକ୍ସ୍ ମାରିକରି ବି ଦେଇ ପାରୁଛନ୍ କାଁଯେ ଏବେ କିଛି କଷ୍ଟ ବି ହେବାକେ ନେଇଁ ପଡ଼୍ବାର୍ କାଁଯେକି ନେଇଁ କମ୍ପୁଟର୍ ଫମ୍ପୁଟର୍ ହେଲାରୁ ବହୁତ୍ ସୁବିଧା ହେଇଯାଇଛେ ବି ଦେଖ୍ଲା ବେଲେ ଏବେ କି ନେଇଁ ଆର ଆଘର୍ ଲୋକ୍ ଗୁଟେ କାଣା କି ନେଇଁ ନିଜ ହାତେ କରୁଥିଲେ କେତେ କେତେ ଟାଇମ୍ ଲାଗୁଥିଲା ଦେଖ୍ଲା ବେଲେ କିଛି ଅସୁବିଧା ହୋଉଥିଲା ଆର୍ ଏବେ ଗୁଟେ ବିଭିନ୍ନ ବୋଲେ ବିଭିନ୍ନ ବିଭିନ୍ନ ଗୁଟେ ଏବେ ଆରାମ୍ସେ ସବୁ କିଛି ହେଇଯାଉଛେ କାଁ ଯେ ଆର୍ ଏବେ ଅସୁବିଧା ବି ନେଇଁ ହେବା ଦେଖ୍ଲା ବେଲେ କିଛି ଗୋଟେ କେନେ ଗୋଟେ କାଣା କର୍ବାର୍ ଥିଲେ ବି ଆରାମ୍ସେ ହେଇଯାଉଛେ କି କେନ୍ କୋସ୍ଚିନ୍ ଗୋଟେ ବି ଲେଖ୍ବାକେ ବି ଜେରକ୍ସ ମାରିଦେଲୁ ବୋଲେ ଆରାମ୍ସେ ସବୁ କିଛି ହେଇ ଯାଉଛେ ଦେଖ୍ଲା ବେଲେ ଖୋବ୍ ସୁବିଧା ବି ଏବେ ହେଇଗଲା କାଁ ଯେ କମ୍ପୁଟର୍ ଦ୍ୱାରା ମାନେ ବହୁତ୍ ଜିନିଷ୍ ବି ସୁବିଧା ହେଇ ଯାଇଛେ ଦେଖ୍ଲା ବେଲେ ଆମେ ଗୋଟେ ଏବେ ଚିତ୍ରାଙ୍କ ମୁଇଁ ଗୋଟେ କରୁଥିନି ଆଘେ ସେ ଦେଖ୍ଲା ବେଲେ କେତେ ପୁରା ଗୋଟେ କର୍ମି ବୋଲେ ନେଇଁ ହେଲେ ବି ଅଧା ଘଣ୍ଟା ଘଣ୍ଟେ ଲାଗୁଥିଲା ମକେ କେନ୍ତା ଏଠି ଗୋଟେ ଭାରତ୍ର ଗୋଟେ ମାନଚିତ୍ର ବନାମି କି ହେନ୍ତା ବୋଲେ ଏବେ ଜଷ୍ଟ୍ କେନ୍ଟା ଗୋଟେ ଏବେ ଗୋଟେ କମ୍ପୁଟର୍ କି ମୋବାଇଲ୍ ଗୋଟେ ହେଲା ଯୋଗୁ ମୁଇଁ ଦେଖି ଦୋଉଛେଁ ଦେଖ୍ନି ବୋଲେ ଆରାମ୍ସେ ଗୋଟେ ବନେଇ ପାରୁଛେଁ କାଁ ଯେ ବହୁତ୍ ସୁବିଧା ବି ଏବେ ହେଇ ପାରିଛେ ମୋକେ